ହଁ ଆପଣ କିଏ କହୁଥୁଲେ ଆଜ୍ଞା କଣ କଇଲେ ହ୍ୟାଲୋ କିଏ କହୁଥୁଲେ ଆପଣ ପ୍ରକାଶ ବାବୁ ଆଜ୍ଞା ମୁଁ ଆଜ୍ଞା କେନ୍ଦ୍ରାପଡ଼ାରୁ କହୁଥୁଲି ମୁଁ ଆପଣଙ୍କୁ ଗୋଟା ଅର୍ଡ଼ର୍ ଦେ କରିଥିଲି ହେଲେ ଆପଣ ଜିନିଷ କଣ ପାଇଁ ଆଣିଲେ ନାହିଁ ଆପଣୁଙ୍କୁ ମୁଁ ମଧ୍ୟ କିଛି ଟଙ୍କା ଦେଇଥିଲି କିଛି ମିଠା କେକ୍ ଆଉ ଷ୍ଟିମ୍ ଆଣିବା ପାଇଁ ହେଲେ ଏଇ ପର୍ଯ୍ୟନ୍ତ ଅର୍ଡ଼ର୍ ଆସିଲା ନାହିଁ ଦୟାକରି ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଟଙ୍କାଟିକୁ ଫେରସ୍ତ କରିଦେବେ ମୋତେ ଆଜ୍ଞା ଆପଣ ମୋତେ କେଉଁଠି ଟଙ୍କାଟେ ଫେରସ୍ତ କରିବେ ଯେହେତୁ ଆପଣ ଆମର ଚିହ୍ନା ପରିଚୟ ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଟିକେ ଟଙ୍କାଟି ମୋତେ ଫେରସ୍ତ କରିଦେବେ ଆଜ୍ଞା ଆପଣଙ୍କୁ ମୁଁ ଦେଇଥିଲି ପାଞ୍ଚ ଶହ ଟଙ୍କା ଆପଣଙ୍କର ଆଡ଼ିସିନାଲ୍ ଫିସ୍ ହେଉଛି ପଚାଶ ଟଙ୍କା ଆଉ ଆପଣ ପଚାଶ ଟଙ୍କାଟେ ରଖିକି ମୋତେ ଆଉ ବାକି ଚାରିଶହ ପଚାଶ ଟଙ୍କା ରିଟର୍ନ୍ କରିଦେବେ ନାଇଁ ନାଇଁ ଅଡ଼ଲ୍ ଅର୍ଡ଼ର୍ ଆସିଲାନି ଏଇ ପର୍ଯ୍ୟନ୍ତ ଆଉ ଆପଣ କାଇଁକି ଟଙ୍କାଟି ରଖିବେ ଆପଣ ପଚାଶ ଟଙ୍କାଟେ ରଖିକି ମୋତେ ଚାରିଶହ ପଚାଶ ଟଙ୍କା ରିଟର୍ନ୍ କରିଦେବେ ମୁଁ କାଲି ବାପାଙ୍କ ସାଙ୍ଗରେ ଯାଇକି ଆପଣଙ୍କ ପାଖୁରୁ ଟଙ୍କା ନେଇ ଆସିବି ଆଉ